ଆଜ୍ଞା ଆପଣଙ୍କ ଠାରୁ ମୁଁ ଯେଉଁ ଟେବୁଲ୍ ଫ୍ୟାନ୍ଟା ନେଇଥିଲି ସେଇଟା କ'ଣ ଖରାପ ଅଛି ଆପଣଙ୍କ ଠାରୁ ମୁଁ ଓରିଏଣ୍ଟ୍ ସାମାନ୍ ଟା ନେଇଥିଲି ସବୁ ସାମାନ୍ ନେଇଥିଲି ସେଇଟା ଫ୍ୟାନ୍ ଟା ଖରାପ ହେଇଛି ଆଉ ଯେଉଁଟାକି ସୁଇଚ୍ ଟା କାମ ଦଉନି ଆପଣ ଟିକେ ଦେଖିଲେ

ଆଜ୍ଞା ସେ ଭାଇ ମୁଁ ଉଷାର ନେଇଥିଲି ଟେବୁଲ୍ ଫ୍ୟାନ୍ ନେଇଥିଲି ସେ ଟେବୁଲ୍ ଫ୍ୟାନ୍ ଟା ଚାଲୁନି ଆଉ ଯେଉଁ ଆଜ୍ଞା ଆଜ୍ଞା ସେ ଉପର ଫ୍ୟାନ୍ ଟା ନେଇଥିଲି ଏଙ୍କର୍ ର ସେଇଟା ସେଇଟା ବି ଚାଲୁନି ସେଇଟା ସେଇଟା ବି ସୁଇଚ୍ ମାରିଲେ କ'ଣ ଚାଲୁନି ସେଇଟା ତା'ପରେ ଯେଉଁଟାକି ଆପଣ ଏଙ୍କର୍ର ଦେଇଥିଲେ ସୁଇଚ୍ ସେ ସୁଇଚ୍ ଟା କାମ ଦଉନି ଯେ କ'ଣ ସେଇଠି ଲଗାଇଲା ବେଳକୁ ତ କାମ ଦଉନି ନା ଆଉ ଦେଖି କିନା ନେଲେ କ'ଣ ହବ କି ଏତେ ଗୁଡ଼ିଏ ସାମାନ୍ ଘର ୱେରିଙ୍ଗ୍ କରିବାର ଥିଲା ସବୁ ଗୋଟେ ପ୍ରକାର ନେଇଗଲି ଆଉ ଏତେ ଗୁଡ଼ିଏ ସାମାନ୍ କୁ ଦେଖି ହବ କି ସେଥିପାଇଁ ଆପଣ ଟିକେ ଦେଖନ୍ତୁ ନ ହେଲେ ଟିକେ ଚେଞ୍ଜ କରି ଦିଅନ୍ତୁ

ଆଉ ଦେଖନ୍ତୁ ସବୁ ଜିନିଷଟା ଆଣିଛି ଆପଣଙ୍କୁ ଚେଞ୍ଜ କରିବା ପାଇଁ ଆପଣ ଟିକେ ଚେଞ୍ଜ କରନ୍ତୁ ନ ହେଲେ କମ୍ପାନୀକୁ କଲ୍ କରି କୁହନ୍ତୁ ସେ ଏଇଠି ଏକା ସଜାଡ଼ିବ ମୁଁ ନେଇକି ଯିବି ସିୟାଡ଼େ ଟେବୁଲ୍ ଫ୍ୟାନ୍ଟା ଖରାପ ଅଛି ତା ସେ ଉପର ଫ୍ୟାନ୍ଟା ବି ଖରାପ ଅଛି ଏଙ୍କର୍ ସୁଇଚ୍ କ'ଣ ଆଠ ଦଶଟା କ'ଣ ସେଇଟା ବି କାମ ଦଉନି ସେଇଟା ଟିକେ ଦେଖନ୍ତୁ ଆଉ ଆଉ ହିଟର୍ ନେଇଥିଲି ହିଟର୍ ଟା କ'ଣ କାମ ଦଉନି ସେଇଟାକୁ ଲାଇନ୍ ଯାଉନି ଆଉ ଯେଉଁଟା କି ଆପଣ ଦେଇଥିଲେ ଆମ କି ସେଇଟା କି ଆମ ଇଣ୍ଡକସନ୍ଟା ଦେଇଥିଲେ ସେ ଇଣ୍ଡକସନ୍ଟା କ'ଣ ଚାଲୁନି କିଛି ତା'ର କିଛି ଲାଇଟ୍ ଆସୁନି କିଛି ଆସୁନି

ଆପଣଙ୍କର ଯେଉଁ ଆଜ୍ଞା ଆପଣ ଟିକେ ଫଟାଫଟ୍ କରନ୍ତୁ ଆଉ ଯେଉଁଟା କି ଆମର ସେ ସୁଇଜ୍ ଟା ଚେଞ୍ଜ କରିଦିଅନ୍ତୁ ଆଉ ଯେଉଁ ଫ୍ୟାନ୍ ଟାକୁ ଚେଞ୍ଜ କରି ଦିଅନ୍ତୁ ଆଉ ନୂଆଟା ଦେଇଦିଅନ୍ତୁ ଆଉ ଯେଉଁ ଇଣ୍ଡକସନ୍ଟାକୁ ଟିକେ ଦେଖନ୍ତୁ ଭଲ ସେ ଦେଖନ୍ତୁ ଟିକେ

ଆପଣ ଟିକେ ଫଟାପଟ୍ ଟିକେ ଦେଖନ୍ତୁ ଆଜ୍ଞା ଆଉ ଯେଉଁଟାକି ସେ ଲାଇଟ୍ ଏଲଇଡ଼ି୍ ବଲବ୍ ନେଇଥିଲି ଏଲଇଡ଼ି ବଲବ୍ ଦୁଇ ଚାରିଟା ଜଳିଲା ଆଉ ଦୁଇ ଚାରିଟା ଜଳିଲାନି ଆଉ ଆଉ ଯେମନ୍ତା କି ବୋର୍ଡ଼ ଦେଇଥିଲେ ସେ ବୋର୍ଡ଼ ଦିଅନ୍ତୁନି ଆଉ ଅଲଗା ବୋର୍ଡ଼ ଦିଅନ୍ତୁ ସେଇଟା କାହା ଫୋନ୍ ସେଇଠି ହଁ ସେଇଟା ଏଙ୍କର୍ ର ଦିଅନ୍ତୁ ଆପଣ ନ ହେଲେ ଉଷାର ଦିଅନ୍ତୁ ଯେନ୍ତା କି ଆପଣ କମ୍ପାନୀର ଦିଅନ୍ତୁ ଆପଣ ଯେଉଁଟା ଦେଉଛନ୍ତି ଆଜ୍ଞା ହଁ ଭଲ ଜିନିଷଟା ଦିଅନ୍ତୁ ଆପଣ ଯେଉଁଟା କି ଖରାପ ନ ହନ୍ତି ସେମିତି ଜିନିଷଟା ଦିଅନ୍ତୁ ଆଜ୍ଞା ଆଜ୍ଞା ହଉ ମୋତେ ଏଲଇଡ଼ି ବଲବ୍ ପାଞ୍ଚ ଛଅଟା ଆଉ ଟିକେ ଭେରାଇଟି ନା ବଡ଼ ସାଇଜ୍ ର ଦେଇଦିଅନ୍ତୁ ଆଉ ଏଇଟା ମାନେ ଏକ୍ସଚେଞ୍ଜ କରିଦିଅନ୍ତୁ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା